ମୁଁ ଏବେ ଯେଉଁ ବହି କିଣିବାକୁ ଯାଇଥିଲି ସେ ବହିକୁ ତ କିଣିକି ଆଣିଲି ଘରେ ତାକୁ ଦେଖି ପଢ଼ିଲି ପଢ଼ିବା ଭିତରେ ତା' ଭିତରୁ ଯେତିକି ମୁଁ ପାଇଥିଲି ଉପକାର ପାଇଥିଲି ଅନେକ ଗୁଡ଼ିଏ ଅପକାର ମଧ୍ୟ ଦେଖିଥିଲି ପ୍ରଥମେ ଥିଲା ସେ ବହି ଗୁଡ଼ିକରେ ଯେଉଁ ଚିତ୍ର ଗୁଡ଼ିକ ଥିଲା ସେ ଚିତ୍ରର ପିଲାଙ୍କର ମନ ଉପଯୋଗୀ ବିଶେଷ ନଥିଲା ଆଉ ଯେଉଁ ଶବ୍ଦ ବ୍ୟବହାର କରା ହୋଇଥିଲା ସେ ଶବ୍ଦ ଗୁଡ଼ିକର ବନାନ ଶୁଦ୍ଧି ଏପରି ଥିଲା ଯାହାଫଳରେ କି ପିଲାମାନଙ୍କୁ ଭବିଷ୍ୟତରେ ଏଇ ଶବ୍ଦର ବନାନ କରିବା ଏବଂ ଶବ୍ଦର ବ୍ୟବହାର କରିବା ତାଙ୍କ ପାଇଁ ଦୁର ବ୍ୟାପାର ହୋଇଯାଉଥିଲା ତେଣୁ ଭବିଷ୍ୟତରେ ଏପ୍ରକାର ବ୍ୟବହାରତ୍ୟକୁ ନକରିବା ପାଇଁ ଲେଖକମାନଙ୍କୁ ମୁଁ ୟା ମାଧ୍ୟମରେ ଆହ୍ୱାନ କରୁଛି